ଦେଶର ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବାରେ ବହୁତ ଉନ୍ନତି ଘଟିଛି ଏହା ଏହା ସରକାରଙ୍କ ତରଫରୁ ମାଗଣା ଚିକିତ୍ସା ଏବଂ ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଉଛି ସରକାରଙ୍କ ତରଫରୁ ଶହେ ଆଠ ଆମ୍ବୁଲାନ୍ସ ରୋଗୀମାନଙ୍କୁ ନେବା ଆଣିବା କରୁଛି ଏବଂ ଶହେ ଦୁଇ ଆମ୍ବୁଲାନ୍ସ ମଧ୍ୟ ସେବା ଉପଲବ୍ଧ ଅଛି ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମଧ୍ୟ ପ୍ରଦାନ କରାଯାଇଛି କୋଭିଡ଼ ମହାମାରୀରେ ଆମ ଅଞ୍ଚଳରେ ଲୋକମାନଙ୍କ ପାଇଁ ଲୋକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଥିଲା ବ୍ଲିଚିଂ ପାଉଡ଼ର ଗାଁର ଚର୍ତୁପାର୍ଶ୍ୱରେ ପକାଯାଇଥିଲା ଏବଂ କୋଭିଡ଼ର ନିୟମ ମାନିବା ପାଇଁ ସମସ୍ତଙ୍କୁ ବୁଝାଯାଇଥିଲା ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଭଲ ଅଛି ଏବଂ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଛି